ପାଞ୍ଚଟି ତାରିଖଗୁଡ଼ିକ ହେଲା ଚଉଦ ପାଞ୍ଚ ଉଣେଇଶ ପଞ୍ଚାନବେ ଅଠେଇଶ ତିନି ଉଣେଇଶହ ପଚାଶ ଏକୋଇଶ ଛଅ ଦୁଇ ହଜାର ତିରିଶ ଏକ ଦୁଇ ହଜାର ତିନି ତିନି ତିନି ଦୁଇ ହଜାର ଦୁଇ